ଆଜ୍ଞା ମୁଁ ସ୍ଵାଗତିକା କହୁଛି ଯାଜପୁରରୁ ଆମ ପରିବାର ସହିତ ଆମର ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିରକୁ ଯିବାର ଅଛି ତ ସେଥିପାଇଁ ଆମର କିଛି ଗାଡ଼ି ବୁକ୍ କରିବାର ଥିଲା ତ ଯେମିତିକି ଆମ ପରିବାର ସହ ଆମେ ଦଶରୁ ବାର ଜଣ ମେମ୍ବର ଯିବୁ ସେଥିପାଇଁ ଆପଣଙ୍କ ପାଖରେ କେଉଁ ଏମିତି ଗାଡ଼ି ଅଛି ଯେଉଁଟାକି ଠିକ୍ ହୋଇପାରିବ ସେହି ଗାଡ଼ିର ସୂଚନା ଦିଅନ୍ତୁ ଏବଂ ତା' ପାଇଁ ଆପଣ କେମିତି ଦାମ୍ ନେଉଛନ୍ତି କେଉଁ ଗାଡ଼ି ପାଇଁ ଆଉ ଗାଡ଼ିରେ କ'ଣ କଣ ସୁବିଧା ରହୁଛି ସେହିସବୁର ସୂଚନା ଆପଣ ପ୍ରଦାନ କରନ୍ତୁ ଯେଉଁଥିପାଇଁକି ଯାହା ସବୁ ସୂଚନା ମିଳିସାରିଲା ପରେ ହିଁ ଆମେ ଆପଣଙ୍କୁ କନ୍ଫର୍ମେସନ୍ ଦେଇପାରିବୁ କି ଆମେ କେଉଁଦିନ ଏବଂ କେତେଟାବେଳେ ଆମେ ଯିବୁ ତ ସେହି ହିସାବରେ ଆପଣ ଆମକୁ କହିଲେ ଆମେ ସେହି ହିସାବରେ ଆମେ ବୁକ୍ କରିବା ପାଇଁ ଆପଣଙ୍କୁ ଜଣାଇବୁ